ହଁ ଆମେ କାଳିଆ ଯୋଜନା ମଧ୍ୟ ପାଇଛୁ ଆମେ କିଷାନ୍ କ୍ରେଡ଼ିଟ୍ କାର୍ଡ଼୍ ଦ୍ୱାରା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍ରୁ କିଛି ଋଣ ଆଣି ଏହାକୁ ପୂର୍ଣ୍ଣ କରିଥାଉ